ଆମ ପଶୁପାଳନ ପଶୁପାଳନରେ ବ୍ୟବହୃତ ହେଉଥିବା କିଛି ସାଧାରଣ ପ୍ରକାରର ପଶୁ ଖାଦ୍ୟ ହେଉଛି ମକା ସୋୟାବିନ ଘାସ ଆଲଫଲଫା ନଡ଼ା ତା'ପରେ କୁଟା ଏଗୁଡ଼ା ଖାଦ୍ୟ ଚୋକଡ଼ ଏଗୁଡ଼ାକ ଆମେ ଖାଇବାକୁ ଦେଉ ତା ସଙ୍ଗେ ତା ସଙ୍ଗେ ସଙ୍ଗେ ସୁସ୍ୱାସ୍ଥ୍ୟ ଉତ୍ପାଦନ ପାଇଁ ଆମେ ପଶୁମାନଙ୍କୁ ସେ ସବୁ ଖାଇବାକୁ ଦେଇକି ପସନ୍ଦ କରିଥାନ୍ତି